ହଁ ମୁଁ କହିପାରିବି ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟାର ନାମ ଷୋହଳ ଶହେଏକ ନଅହଜାର ଦୁଇ ଏକୋଇଶ ହଜାର ପାଞ୍ଚଶହ ପଞ୍ଚାବନ ପାଞ୍ଚ ଲକ୍ଷ ପଚାଶ ହଜାର ତିନିଶହ ପଞ୍ଚାବନ